ଭାଇ ଆପଣ ମେସୋରୁ କହୁଥିଲେ କି ମୁଁ ଦୀପୁନ କହୁଥିଲି ମୁଁ ଯେଉଁ ଜ୍ୟାକେଟ୍ଟି ଅର୍ଡ଼ର କରିଥିଲି ତିନି ବର୍ଷ ପୂର୍ବରୁ ହଜାର ଟଙ୍କା ଦେଇକି ତା'ର ଦାମ୍ ଥିଲା ସାତ ହଜାର ଟଙ୍କା ମୁଁ ଯାହା ହଉ କମ୍ରେ ପାଇ ଯାଇଥିଲି ହଜାର ଟଙ୍କାରେ ସେ ଜ୍ୟାକେଟ୍ ଏ ପର୍ଯ୍ୟନ୍ତ ଟିକେ କଲର୍ ବି ଛାଡ଼ିନି ଯାହା ହଉ ମୁଁ ଭଲ ଶସ୍ତାରେ ପଡ଼ି ଯାଇଥିଲି ସେ ବି ଟିକେ ରଙ୍ଗ ଛାଡ଼ିନେଇ ଭାଇ ଆପଣ ନହେଲେ ବହୁତ ଭଲ ଇଏ ଦଉଛନ୍ତି ମୁଁ ଆଉ ଯେଉଁ ଜିନିଷ ସବୁ ମେସୋରୁ ଅର୍ଡ଼ର୍ କରିଥିଲି ତାହାର ଦାମ୍ ତ ଆଠ ନଅ ହଜାର ଥିଲା ସେ ଅନଲାଇନ୍ ଯେଉଁ ଜ୍ୟାକେଟ୍ ଅର୍ଡ଼ର୍ କରିଥିଲି ତାହାର ଦାମ୍ ଥିଲା ମାତ୍ର ହଜାର ଟଙ୍କା ତା'ର ଦାମ୍ ଥିଲା ସାତ ହଜାର ଏବଂ ସେଇଟା ହଜାରରେ ଅର୍ଡ଼ର୍ କରିପାରିଥିଲି